ଭାରତର ଶିକ୍ଷା ବ୍ୟବସ୍ଥା ଯଦି ଆମେ କହେମା ତାହା ବିଭିନ୍ନ ଦିଗ୍କେ ଗତି କରୁଚେ ଆଗେ ଗୁରୁକୁଲ୍ ଥିଲା ଗୁରୁକୁଲ୍ ନ ପିଲାମାନେ ଯେଇକରି ସେନା ରହି କରି ଚରିତ୍ର ନିର୍ମାଣ କରୁଥିଲେ ବ୍ରହ୍ମଚର୍ଯ୍ୟର ପାଳନ କରୁଥିଲେ କିନ୍ତୁ ଏବେ ଯେନ୍ ଶିକ୍ଷା କରୁଛନ୍ ରୋଜଗାର୍ କର୍ବାର୍ ଲାଗି ଚାକିରି ପାଇବାର୍ ଲାଗି ଶିକ୍ଷା କରୁଛନ୍ କିନ୍ତୁ ଆଗେ ଚରିତ୍ର ନିର୍ମାଣ ଲାଗି ଭଲ୍ ମଣିଷ ହେବାର୍ ଲାଗି ପାଠ୍ ପଢ଼ୁଥିଲେ ତାର୍ ସାଙ୍ଗେ ସାଙ୍ଗେ ଆଜି ଯେନ୍ ପାଠ୍ ମାନ୍ ପଢ଼ୁଛନ୍ ସେ ପାଠ୍ଟା ତାଙ୍କର ଦୈନିଦିନ ଜୀବନରେ କିଛି କାମ୍ ନା ଦବାର୍ ଉଦାହରଣ ସ୍ୱରୂପ ଇତିହାସ ଆକ୍ବର୍ କେବେ ଜନମ୍ ହେଇଥିଲେ ଶେହନ୍ଶାହା ହେଲା ଇଏ ଯେନ୍ ଜିନିଷ୍ ଗୁଡ଼ାକ ଅଛି କିଛି କାମ୍ ନାଇଁଦବା୍ ଆର୍ ସବୁଠାରୁ ଫେର୍ ବଡ଼୍ ଚ୍ୟାଲେଞ୍ଜ ହେଲା ଯେ କଲେଜ୍ ମେନ୍କେ ସ୍କୁଲ୍ ମେନ୍କେ ଶିକ୍ଷକର ଅଭାବ ରହୁଛନ୍ ଇନଫ୍ରାଷ୍ଟ୍ରକ୍ଚରର ଅଭାବ ରହୁଛେ୍ ଏଇଟା ହେଉଛେ୍ ବଡ଼୍ ଗୋଟେ ଚ୍ୟାଲେଞ୍ଜ ଆଉ ତାର୍ ସାଙ୍ଗେ ସାଙ୍ଗେ ୟୁରିନାଲ୍ ଲାଟ୍ରିନ୍ କେତେକ ସ୍କୁଲ କଲେଜରେ ନା ହେବାର୍ ତେ